ହଁ ଆମ ଅଞ୍ଚଳରେ ପାରମ୍ପରିକ ଉତ୍ସବ ଗୁଡ଼ିକ ହୋଇଥାଏ ଯେଉଁଠାରେ ଲୋକମାନେ ନୃତ୍ୟ କରିଥାନ୍ତି ସେମାନେ ନାଚସନ୍ ଆରୁ ସେମାନଙ୍କର ପୋଷାକ୍ ମାନେ ବି ବହୁତ୍ ଭଲ୍ ଥିସି ଯେନ୍ଟାକି ଆମ୍କେ ବହୁତ୍ ଆକର୍ଷଣ କର୍ସି ସେମାନଙ୍କର୍ ଡେନ୍ସ୍ ଦେଖି ଯିବାର୍ କେ ଯେ ସେମାନେ ବହୁତ୍ ଭଲ୍ ସେ ସଜେଇ ହେଇଥିସନ୍ ଆମର୍ ଆମର୍ ଭବାନୀପାଟଣାନେ ହେସି ଛତର୍ ଯାତ୍ରା ସେନେ ବି ଲୋକମାନେ ନିଜର୍ ନୃତ୍ୟ କଲା ଦେଖେଇଥିସନ୍ ସେମାନେଙ୍କର୍ ଗୁଟେ ଖଣ୍ଡା ଧରିଥିସନ୍ ଭଗବାନ୍ ମାନେ ବି ବାହାରିଥିସନ୍ ଅଧା ଲୋକ୍ ଆରୁ ବାହାରେ ବୁଲି ବୁଲି ନାଚୁଥିସନ୍ ସେଟା ଆମର୍ କଲାହାଣ୍ଡିର୍ ଫେମସ୍ ଯାତ୍ରା ଯେନ୍ଟାକି ସବୁ ଲୋକ୍ ଦେଖି ଯାଇସନ୍ ଆରୁ ଆମର୍ ମାନେ ଆମର୍ ଡେନ୍ସ୍ ହେଉଛେ ଯେନ୍ଟା ଇ ପ୍ରସିଦ୍ଧ ଆମର୍ ପଶ୍ଚିମ୍ ଓଡ଼ିଶାର୍ ହଉଛେ ସେଟା ହେଉଛେ ଡାଲଖାଇ ଡେନ୍ସ୍ ଡାଲଖାଇ ଡେନ୍ସ୍ ସେମାନେ ସେଠାନେ ଶାଢୀ ପିନ୍ଧସନ୍ ଶାଢୀ ପିନ୍ଧସନ୍ ତାର୍'ପରେ ଶାଢୀ ପିନ୍ଧିକିନା କଳା ଲଗେଇସନ୍ ଗୁଡ଼େ ଅଲତା ଲଗେଇସନ୍ ଚୁଡ଼ି ପିନ୍ଧସନ୍ ଟିକ୍ଲି ଲଗେଇସନ୍ ଏନ୍ତା ହେନ୍ତା ଏକା ସଜେଇ ହେଇକିନା ଡେନ୍ସ କର୍ସନ୍ ତାର୍ ପରେ ମୁଡ଼େ ଗଜରା ଲଗେଇଥିସନ୍ ଗଜରା ଲଗେଇକିନା ସେଠାନେ ପକ୍ଷୀ ମାନ୍କର୍ ପର୍ ମାନେ ଲଗେଇସନ୍ ସେଟାକେ କଲରିଙ୍ଗ୍ କରିକିନା ଆରୁ ଘୁମୁରା ହଁ ଘୁମୁରା ଡେନ୍ସନେ ବି ଯେନ୍ଠାନେ କି ପିଲାମାନେ ଡେନ୍ସ କର୍ସନ୍ ସେନ ହାଣ୍ଡିଟା ହଁ ହଁ ମଟ୍କା ଟାଇପ୍ ର ଧରିକିନା ସେଠାନେ ବଜଉଥିସନ୍ ସେଟା ସେ ମଟ୍କାକେ ବି ସଜେଇଥିସନ୍ କଲର୍ କଲରିଙ୍ଗ୍ ଡ୍ରେସ୍ ମାନେ ମାନେ କପଡ଼ା ମାନେ ସେଠାନେ ଲଗେଇଥିସନ୍ ଗୋଡ଼େଇଥିସନ୍ ସେଟାକେ ବହୁତ୍ ଭଲ୍ ଦେଖେଇବାର୍ ଲାଗିର୍ ସେଠାନେ ସଜେଇଥିସନ୍ ଶାମୁକା ମାନେ ବି ସେନେ ଲଗେଇଥିସନ୍ ଯେନ୍ମାନେ ଡେନ୍ସ୍ କର୍ସନ୍ ସେମାନେ ନିଜର୍ ଅଁଟାନେ ଶାମୁକା ପିନ୍ଧିଥିସନ୍ ଧୋତି ପିନ୍ଧିଥିସନ୍ ତାର୍ ପରେ ପାଦନେ କଡ଼ା ପିନ୍ଧିଥିସନ୍ ଆରୁ ଆରୁ ବାଲେ ଆରୁ ବାଲେ ଲଗେଇ ପକ୍ଷୀ ମାନ୍କର୍ ପର ଲଗେଇଥିସନ୍ ଆଉ ପଗଡ଼ି ବି ମାରିଥିସନ୍ ସେମାନେ ଆରୁ ଯେନ୍ ମଟ୍କା ଟାଇପ୍ ର ଟା ନାଇଁଥିସି କେଁ ସେଟାକେ ବଜେଇ ବଜେଇ ନାଚ୍ସନ୍ ଯେନ୍ଟାକି ଆମର୍ କଲାହାଣ୍ଡିନେ ବହୁତ୍ ପ୍ରସିଦ୍ଧ